ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଏଭଳି ତିନୋଟି ସେବା ଯାହା ସରକାରଙ୍କ ଠାରୁ ସାଧାରଣ ଜନସାଧାରଣ ଆଶା କରନ୍ତି ଯାହା ସ୍ୱାସ୍ଥ୍ୟ ସେବା ଭିତରେ ସରକାରଙ୍କ ତରଫରୁ ସୁବିଧା ସୁଯୋଗ ଦିଆଯାଉଛି ଅତ୍ୟନ୍ତ ଉନ୍ନତ ଧରଣର କିନ୍ତୁ ସରକାରଙ୍କୁ ଅନୁରୋଧ ବିଭିନ୍ନ ହସ୍ପିଟାଲ୍ରେ ଜିଲ୍ଲା ର ମୁଖ୍ୟ ଜିଲ୍ଲା ଗୁଡ଼ିକରେ ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ରୋଗୀଙ୍କୁ ଟ୍ରିଟ୍ମେଣ୍ଟ୍ କରିବା ପାଇଁ ଡ଼କ୍ଟର୍ ଆଭେଲେବୁଲ୍ ରହିବା ସହ ରୋଗୀର ରୋଗ ଜାଣିବା ପାଇଁ ଯେଉଁ ସବୁ ଇନ୍ଷ୍ଟ୍ରୁମେଣ୍ଟ୍ର ଆବଶ୍ୟକତା ଅଛି ସେଇ ସବୁ ଇନ୍ଷ୍ଟ୍ରୁମେଣ୍ଟ୍ ଗୁଡ଼ିକୁ ଆମ ଏଇ ଭାରତରେ ନିର୍ମାଣ କରି ଆମ ଏଇ ଓଡ଼ିଶାରେ ନିର୍ମାଣ କରି ଯେକୌଣସି ରାଜ୍ୟ ସେ ଦାୟିତ୍ଵ ନେଇ ଆମ ପଇସା ଆମର ଲଗେଇ ପ୍ରତ୍ୟେକ ରୋଗୀଙ୍କର ରୋଗ କେଉଁ ଭଳିଆ କ'ଣ ଅଛି ଜାଣିବା ପାଇଁ ଯେଉଁ ସବୁ ବାୟୋଲୋଜିକାଲ୍ ଇନ୍ଷ୍ଟ୍ରୁମେଣ୍ଟ୍ ଆମର ସବୁ ଲାଗୁଛି ସେ ବାୟୋ ଇଞ୍ଜିନିୟର୍ ମାନଙ୍କୁ ଆମ ଏଠାରୁ କୋରିଆରୁ ଆଣି ଏଠାରେ ଡିପ୍ଲୋମେଟିକ୍ ଭାବରେ ରଖି ଏଠା ଏଠାରେ ଲୋକଙ୍କର ରୋଗ ବିଷୟରେ ଜାଣିବା ପାଇଁ ହେଲେ ଯୋଉ ମେସିନ୍ ସବୁ ତିଆରି କରୁଛନ୍ତି ସେ ସବୁ ଜିନିଷ ଉପଲବ୍ଧ କରିବା ନିହାତି ଆବଶ୍ୟକ ପରିବହନରେ ପରିବହନ ବ୍ୟବସ୍ତାରେ ରାସ୍ତାଘାଟ ନିଶ୍ଚିନ୍ତ ଭାବେ ଆପଣ ମାଧ୍ୟମରେ ସରକାର ମାଧ୍ୟମରେ ଉନ୍ନତିକରଣ ହେଉଛି କିନ୍ତୁ ବିଭିନ୍ନ ସ୍ଥାନରେ ସରକାରଙ୍କ ଆଖି ଆଢ଼ୁଆଳରେ ବିଭିନ୍ନ ଲୋକ ମାନଙ୍କର ଜାଗାକୁ ଲୋଭ ରଖି ଜାଗା ଗୁଡ଼ିକୁ ନ୍ୟାୟ ଓସାର କୋଉଠି ଅଣଓସାରିଆ ଏବଂ କୋଉଠି ହମ୍ପସ୍ ଲୋକଙ୍କର ସାଧାରଣ ଲୋକର ଫାଇଦା ପାଇଁ ବିଭିନ୍ନ ରାସ୍ତାରେ ଅମାନୁସିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି ସେଗୁଡ଼ିକୁ ନିଶ୍ଚିତ ଭାବେ ନଜରକୁ ଆଣି ଟାଙ୍କୁ ପନିଶ୍ମେଣ୍ଟ୍ କରିବାକୁ ପଡ଼ିବ ଅନ୍ୟ କ୍ଷେତ୍ରରେ ରହୁଛି ଶିକ୍ଷା ଶିକ୍ଷା ଏକ ମୌଳିକ ଅଧିକାର ଯାହାକି ପ୍ରଥମ ଅଧିକାର ସବୁଠାରୁ ବଡ଼ ଅଧିକାର ଏଣୁ ଶିକ୍ଷା ଏକ ସମାଜର ପରିବର୍ତ୍ତନ ବିକାଶର ମୁଖ୍ୟ ମାର୍ଗ ହେଇଥାଏ ଏଣୁକରି ଶିକ୍ଷା ଭିତରେ ପିଲାଙ୍କୁ ଯୋଉ ଶିକ୍ଷା ଦିଆଯାଉଛି ସେ ଶିକ୍ଷାରେ ନିଜ ଯେଉଁ ଯେକୌଣସି ରାଜ୍ୟ ହେଉ ଯେକୌଣସି ଦେଶ ହେଉ ସେଇ ଶିକ୍ଷା ସେଇ ଦେଶ ଏବଂ ରାଜ୍ୟଭିତ୍ତିକ ହେବା ଦରକାର ଏବଂ ପିଲାମାନଙ୍କୁ ଅଞ୍ଚଳର ଅନୁସାରେ ଯେମିତି ଓଡ଼ିଶା ଆମର କୃଷି ପ୍ରଧାନ ରାଜ୍ୟ ଏଠି ପିଲାମାନଙ୍କୁ କୃଷି ଭିତ୍ତିକ କ୍ନୋଲେଜ୍ ରହିବା ଦରକାର ପିଲାମାନଙ୍କୁ ରୋଗଭିତ୍ତିକ କ୍ନୋଲେଜ୍ ରହିବା ଦରକାର ଶିକ୍ଷା ବିଭିନ୍ନ ସ୍ତରରେ ରୋଜଗାରକ୍ଷମ ପାଇଁ କେବଳ ଶିକ୍ଷା ନୁହେଁ ମଣିଷ ବଞ୍ଚିବା ପାଇଁ ମଧ୍ୟ ଶିକ୍ଷାର ଆବଶ୍ୟକତା ହେଇଥାଏ ସରକାରଙ୍କ ପାଖରେ ଏତିକି ଅନୁରୋଧ ଶିକ୍ଷାର ଯୋଉ ପରିବର୍ତ୍ତନ କରୁଛନ୍ତି ରୋଜଗାର ପାଇଁ କେବଳ ଶିକ୍ଷା ନ ରହୁ ପିଲାଟି ଜାଣିବାର ହେଉ ସଂସ୍କାର ସଭ୍ୟତା ସମାଜରେ ବଞ୍ଚିବା ପାଇଁ ଶିକ୍ଷାର ଆବଶ୍ୟକତା ଥାଏ ଯଦି ଶିକ୍ଷାକୁ ଆମେ ଶରୀର କ'ଣ ରୋଗ ଅଛି ଆମେ ନ ଜାଣିପାରିବା ତାହାଲେ ଆମେ କୌଣସି ପ୍ରକାର ଶିକ୍ଷା ନେଇଛେ ବୋଲି ଆମର ଗ୍ରହଣୀୟ ହେବ ନାହିଁ ଯଦି ଆମେ ରାସ୍ତାରେ କୋଉ ପଟେ ଚାଲିବା ଜାଣିନଥିବା ତାହାଲେ ଆମେ ଶିକ୍ଷା କ'ଣ ନେଇଛେ ବୋଲି ତାହା ମଧ୍ୟ ଗ୍ରହଣୀୟ ହେବ ନାହିଁ ତେଣୁକରି ଶିକ୍ଷାକୁ ରୋଜଗାରକ୍ଷମ କେବଳ ଭାବି ନ ବଢ଼େଇ ଆଗକୁ ପିଲାମାନଙ୍କୁ ନ ପଢ଼େଇ ତାହା କେଉଁ ଭଳି ଭାବେ ମଣିଷ ଜୀବନଯାପନରେ ବ୍ୟକ୍ତିଗତ ଜୀବନଯାପନ ସମାଜ ସଂସ୍କାରରେ ଏବଂ ସମାଜ ପରିବର୍ତ୍ତନରେ ଉପଲବ୍ଧି ହେଇପାରୁଛି ତାହା ଉପରେ ଧ୍ୟାନ ଦେବାକୁ ସରକାରଙ୍କୁ ପଡ଼ିବ ବିଶେଷକରି ଆମେ ଯେହେତୁ ରାଜ୍ୟ ଓଡ଼ିଶା କୃଷି ପ୍ରଧାନ ରାଜ୍ୟ ଆମକୁ ଚାଷ ବିଷୟରେ ମଧ୍ୟ ପିଲାମାନଙ୍କୁ ଜାଣିବାକୁ ପଡ଼ିବ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଜାଣିବାକୁ ପଡ଼ିବ ତେଣୁ ଏସବୁ ଶିକ୍ଷା ଭିତରେ ତାଙ୍କ ପାଠ୍ୟପୁସ୍ତକରେ ପିଲାମାନଙ୍କୁ ପଢ଼ିବା ପାଇଁ ଅନୁମତି ଦିଆଯାଉ ସହର ଗାଁ ସହରକୁ ଉନ୍ନତ କରିବା ପାଇଁ ସରକାରଙ୍କ ଠାରୁ କିଛି ବିଶେଷ ଆଶା ନାହିଁ କେବଳ ଗୋଟିଏ ଆଶା ମଦମୁକ୍ତ ନିଶାମୁକ୍ତ ଓଡ଼ିଶା ହେଉ କି ମଦମୁକ୍ତ କି ନିଶାମୁକ୍ତ ଭାରତ ହେଉ ସବୁ ଜିନିଷ ଆପେ ଆପେ ସୁଧୁରି ଯିବ ସମୟ ଅନୁସାରେ ଯେ କୌଣସି ବ୍ୟକ୍ତି ସମୟ ସୁବିଧା ସମାଜକୁ ନେଇ ବଞ୍ଚିଥାଏ ସେଇ ଭିତରେ ନିଶା ବିକଳାଙ୍ଗ ପରିସ୍ଥିତି ସୃଷ୍ଟି କରେ ତେଣୁକରି ନିଶାକୁ ଯଦି ଦୂର କରି ଦିଆଯାଏ ତେବେ ଏଇ ସମାଜ ନିଶ୍ଚିତ ଭାବେ ଆଗକୁ ନିଶ୍ଚିତ ଭାବେ ସୁନାର ଭାରତ ହେଇଯିବ ଏବଂ ଆମେ ସମସ୍ତେ ଭଲରେ ରହିପାରିବା